ଆମ ଦେଶ ଭାରତ ଏକ ସାମୁଦ୍ରିକ ଅଞ୍ଚଳ ବହୁଳ ଦେଶ ଏବଂ ଆମ ରାଜ୍ୟ ଓଡ଼ିଶା ଏକ ସମତଳ ଭୂମି ଯାହାଦେହରେ ବିଭିନ୍ନ ଫସଲ ଏବଂ ବିଭିନ୍ନ ପନିପରିବା ବିଭିନ୍ନ ଉଦ୍ଭିଦ ଦ୍ରବ୍ୟ ପନିପରିବା ଚାଷ ହୋଇପାରିବ ତେଣୁ କରିକିନି ଆମ୍ଭେ ସମତଳ ଭୂମିରେ ଆମର ଗଛ ଲଗାଇବା ପାଇଁ ଆମେ ଅଧିକରୁ ଅଧିକ ଉର୍ବର ମାଟି ଆମେ ଆବଶ୍ୟକ କରୁ ତେଣୁ କରିକିନି ଆମେ ଗଛ ପାଇଁ ଏବଂ ବିଭିନ୍ନ ପ୍ରକାର ସାର ରାସାୟନିକ ଦ୍ରବ୍ୟ ଆମେ ବହୁତ କମ୍ ନିୟୋଜନ କରିଥାଉ କାରଣ ନା ଆମେ ଆମ ସ୍ୱାସ୍ଥ୍ୟକୁ ଜଗିବା ତେଣୁକରି ସ୍ୱାସ୍ଥ୍ୟ ହିଁ ପ୍ରତ୍ୟେକଟି ଖାଦ୍ୟରୁ ମିଳିଥାଏ ଖାଦ୍ୟଟି ଆମର ଗଛ ଲତା ଲଗାଇବା ଉଦ୍ଭିଦ ଦ୍ୱାରା ହିଁ ଆମର ସଂଗୃହୀତ ହୋଇଥାଏ ତେଣୁ କରିକିନି କାହିଁକି ଆମେ ସାର ଦେବା ବିଭିନ୍ନ ରାସାୟନିକ ଦେଇକିନି ଗଛ ଲତା ଅଧିକ ଅମଳକ୍ଷମ କରିବା ଏବଂ ତାକୁ ଖାଇକିନି ଆମ ସ୍ୱାସ୍ଥ୍ୟକୁ ଖରାପ କରିବା ତେଣୁ କରିକିନି ସାର ବିଭିନ୍ନ ବିଭିନ୍ନ ଔପଚାରିକ ଔଷଧ ଆମେ ପ୍ରୟୋଗ କରିବା ନାହିଁ ଆମର ଯେତିକି ଦେଶୀ ଏବଂ ଯେତିକି ଆମର ଖାଦ୍ୟ ସେତିକି ଆମେ ଗଛ ଲଗାଇବା ସେତିକି ଆମେ ବ୍ୟବହାର କରିବା ଏବଂ ଆମ ସଠିକ୍ ଆମେ ଉଦ୍ଭିଦ ପ୍ରାକୃତିକ ଉଦ୍ଭିଦ ଯଥା ଗୋବର ଦେଇପାରିବା ଖତ ଦେଇପାରିବା ବିଭିନ୍ନ ପ୍ରକାର ପାଣି ବିଭିନ୍ନ ପ୍ରକାର ସମତଳ ମାଟି ଏବଂ ବାଲି ବାଲିଆ ମାଟି ସବୁକୁ ସଂଗୃହୀତ କରି ଆମେ ଗଛ ଲଗେଇ ପାରିବା ଯାହାଦ୍ୱାରା ଆମେ ଏକ ପ୍ରାକୃତିକ ଏବଂ ଦେଶୀ ଫଳ ଏବଂ ଦେଶୀ ଖାଦ୍ୟ ଆମେ ଉତ୍ପାଦନ କରିପାରିବା ଏହାଦ୍ଵାରା ଆମର ସ୍ୱାସ୍ଥ୍ୟ ଠିକ୍ ରହିବ ଏବଂ ଗଛ ଲଗାଇବା ପ୍ରଣାଳୀ ବି ଆମର ଅଧିକରୁ ଅଧିକ କାର୍ଯ୍ୟକ୍ରମ ହେବ